ଆମେମାନେ ଆମେମାନେ ସେ ବଜାରକୁ ଯାଇକି ଗଛଚାରା ଆଣିଥାଉ ସେ ଗଛ ଚାରାକୁ ଆଣିକି ତାକୁ ଭଲଭାବରେ ରଖିକି ମାଟିକୁ ପାଗ କରିକି ତା'ପରେ ଚାରା ଦେଉ ସେ ଚାରା ଦେଇସାରିଲା ପରେ ଆମେ ଗଛକୁ ଲଗାଇଥାଉ ସେ ଗଛକୁ ଭଲଭାବରେ ଯତ୍ନ ନେଉ ପରିବା ଗଛ ହଉ କିମ୍ବା ଫୁଲଗଛ ହଉ ତାକୁ ଭଲଭାବରେ ଯତ୍ନ ନେଇକି ଆମେ ଗଛକୁ ଲଗାଇଥାଉ ସେ ଠିକ୍ ଟାଇମ୍ରେ ପାଣି ବି ଦେଉ ସାର ବି ପକାଉ ସେ ସବୁ ଜିନିଷ ଠିକ୍ ଟାଇମ୍ରେ ପାଇଲେ ସେ ଭଲଭାବରେ ସୁରକ୍ଷାରେ ସେ ଗଛଟା ବଢ଼ିବ ଯଦି ବା ଗୋଟାଏ ଫଳଗଛ ହିଁ ଆଣିକି ଲଗାଇଲୁ ତ ସେଥିରେ ଫଳ ଫଳିଲେ ଆମର ଘରେ ବି ପଇସା କମ୍ ଖର୍ଚ୍ଚ ହୁଏ କିମ୍ବା ଆମେ ବଜାରକୁ ଯାଇକି କିମ୍ବା ହାଟକୁ ଯାଇକି ସେ ବାଇଗଣ ହଉ କିମ୍ବା କଲରା ହଉ କିମ୍ବା କୁନ୍ଦୁରି ହଉ ଯାହାସବୁ ଜିନିଷ ହେଲେ ବି ଆମେ ସେ ହାଟକୁ ନେଇକି ବିକ୍ରି କରିକି ପଇସା ବି ରୋଜଗାର କରୁ ଫୁଲଗଛ ଲଗେଇଥାଉ ସେ ଫୁଲଗଛରେ ଫୁଲ ଫୁଟିଲେ ବହୁତ ଭଲ ଦେଖାଯାଏ ଓ ସେ ଫୁଲ ଆମର ବହୁତ ପୂଜା କରିବାରେ ବି ସାହାଯ୍ୟ କରେ କିମ୍ବା ଅଲଗା ଜିନିଷ ସଜେଇବାରେ ବି ଆମକୁ ସାହାଯ୍ୟ କରିଥାଏ ସେ ଫୁଲ କିନ୍ତୁ ଆମେ ଫୁଲଗଛ ହଉ କିମ୍ବା ଫଳଗଛ ହଉ ଆମେ ତାକୁ ଠିକ୍ ଭାବରେ ଯତ୍ନ ନେଇକି ଲଗେଇଲେ ସେ ଗଛ ବହୁତ ଭଲ ଭାବରେ ବଢ଼ିଥାଏ ଆମେମାନେ ସମସ୍ତେ ମିଶିକି ସେ ଗଛକୁ ଯତ୍ନ ନେଇଥାଉ ଓ ସେ ଗଛରେ ଗଛରେ ଆମେ ଠିକ୍ ଭାବରେ ସାର ବି ପକାଇଥାଉ ପାଣି ବି ଦଉ ଆଉ ସେ ଗଛକୁ ଠିକ୍ ଭାବରେ ଯତ୍ନ ନେଇକି ତାକୁ ବଡ଼କରି ଥାଉ ଯଦି ବା ଆମେ କୌଣସି ଜିନିଷ ସେ ବାଡ଼ିରେ ପଶି ଗଛକୁ ନଷ୍ଟ କରି ଦେଇଥାଉ ତା'ହେଲେ ସେ ଜାଗାକୁ ଆମେ ଭଲଭାବରେ ଘେରିକି ତାକୁ ଠିକ୍ ଭାବରେ ସଜାଇକି ସେ ଗଛକୁ ଠିକ୍ ଭାବରେ ଯତ୍ନ ନେଇଥାଉ